ଆମର୍ ଓଡ଼ିଶାରେ ତ ଓଡ଼ିଆ ଭାଷା ଚାଲିଛେ ଆଉ ସମସ୍ତେ ଓଡ଼ିଆ ଭାଷା କହୁଛନ୍ ଆଉ ବହୁତ ବଢ଼ିଆ ଏଇ ଭାଷା ତାକି ନେଇକରି କଥାବାର୍ତ୍ତା ହେଲା ବୋଲେ ଗୁଟେ ଭଲ୍ ଲାଗୁଛି ହିନ୍ଦୀ ଇଂଲିଶ୍ ଓ ମାନେ ଆମେ ତ ପଢ଼ିଛୁ କିନ୍ତୁ ହିନ୍ଦୀରେ ବି ନା ହେତ୍କି ଆମେ ପରଫେକ୍ଟ ତା' ମାନେ କଥାବାର୍ତ୍ତା ନା କହିପାରୁ କି ଇଂଲିଶ୍ରେ ବି କହି ନ ପାରୁ କିନ୍ତୁ ଓଡ଼ିଆ ଭାଷାରେ ଆମର୍ ଓଡ଼ିଆ ଭାଷା ନ ଅନ୍ୟ ଲୁକ୍ମାନେ ବି ଆସିକରି ଆମରି ଏଇନୁ ଓଡ଼ିଆ ଭାଷା ଶିଖିକରି ଏ ଭାଷା କହୁଛନ୍ ତ ଏଥିଲାଗି ଆମର ଓଡ଼ିଶାରେ ଅନ୍ୟ ରାଜ୍ୟର ଲୋକମାନେ ବିଲା ଆସିଛନ୍ ଆନ୍ଧ୍ରାନୁ ଆଇଛନ୍ ତାମିଲନାଡ଼ୁ ନେ ଆଇଛନ୍ ବିହାରନୁ ଆଇଛନ୍ ସେମାନେ ବି ଲେ ଆସିକିରି ଆମର ଏଇ ଓଡ଼ିଆ ଭାଷା ଶିଖିକରି ଏନୁ ଆମର ଓଡ଼ିଶା ନ ଓଡ଼ିଆ ପାଠ୍ ବିଲି ସେମାନେ ପଢ଼ୁଛନ୍ ଏଥିର୍ଲାଗି ତାଙ୍କୁ ଓଡ଼ିଆ ଭାଷା ଭଲ ଲାଗୁଛେ ବା ଆଉ ଆମର ଓଡ଼ିଆ ଭାଷା ବହୁତ ପ୍ରଭାବିତ କରିଛେ ଆମର ଓଡ଼ିଆ ଗୀତ୍ମାନେ ଭଲ୍ ଅଛି ଯେନ୍ଟାକି ବାହାରମାନଙ୍କୁ ଭଲ୍ସେ ଗୀତ୍ମାନେ ବାଜୁଛେ ସେଠି ଓଡ଼ିଆ ଭାଷାର ତାମାନେ ଭଲ୍ ଅଛେ ଆଉ ଆମର ଓଡ଼ିଆ ସାଂସ୍କୃତିକ ବି ସବୁ ଠିକ୍ ରହୁଛି ଏଥିଲାଗି ଓଡ଼ିଆର ଖବର ଓଡ଼ିଆ ଭାଷାରେ ଯେଉଁ ପ୍ରଭାବିତ ହେଉଛେ